ମୁଁ ଏବଂ ମୋର ତିନୋଟି ସାଙ୍ଗ ଯିଏକି ରାଜା ମନୋଜ ସୁବ୍ରତ ଆମେ ଚାରିଜଣ ଛୁଟି ଥିଲା ଆମର ଛୁଟି ଥିଲା ଆମେ ଚାରିଜଣ ଗୋଟେ ପ୍ଲାନିଂ କଲୁ ସମୁଦ୍ର ବେଳାଭୂମି ଗାଧେଇ ଯିବା ପାଇଁ ଆମେମାନେ ଘରୁ ବାହାରିଲୁ ଗାଡ଼ି ରିଜର୍ଭ କରି ନାହିଁ ପୁରୀରେ ଆମେମାନେ ପହଞ୍ଚିଲୁ ସମୁଦ୍ର ବେଳାଭୂମିରେ ଜଗନ୍ନାଥ ଦର୍ଶନ କରି ପୁରୀ ବେଳାଭୂମିରେ ଆମେମାନେ ଯାଇ ପହଞ୍ଚି ସମୁଦ୍ର କୂଳରେ ଆମେ ସେମାନେ ଚାରିଜଣ ପ୍ୟାଣ୍ଟ ଗୋଟେ ଗୋଟେ ନେଇଥାଉ ଏବଂ ଗୋଟେ ଟିସାର୍ଟ ନେଇ ପିନ୍ଧି ସମୁଦ୍ର ମଝିରେ ଆମେ ଗାଧେଇବା ଷ୍ଟାର୍ଟ କଲୁ ଗାଧେଇବା ଷ୍ଟାର୍ଟ କରିବା ପରେ ଚାରିଜଣ ବହୁତ ମଜା ହେଲା ଡି ଜେ ଫିଜେ ନେଇଥିଲୁ ସାଥିରେ ଗୀତ ଫିତ ଲଗେଇ ୟେ ଆକୁ ବୁଡ଼େଇ ଦିଏ ତ ସେ ତାକୁ ବୁଡ଼େଇ ଦିଏ ମୋ ସାଙ୍ଗ ମତେ ବୁଡ଼େଇ ଦଉଥିଲା ମୁଁ ତାକୁ ବୁଡ଼େଇ ଦଉଥିଲି ଆମେ କିଛି ଭିଡ଼ିଓ ବି ବନେଇଲୁ ଏମିତି ନାଚି ଗାଇ ସକାଳ ଆଠଟାରୁ ଆମେ ଗାଧେଇବା ଷ୍ଟାର୍ଟ କଲୁ ଦିନ ଦୁଇଟା ଯାକ ଖାଇବା ପିଇବାର ବନ୍ଦୋବସ୍ତ ବି ଥିଲା ସେଇଠି ଆମେ ଖାଇପିଇ ସେଇଠି ଗାଧଉଥାଉ ଉଠି ଆସି ଖାଉଥାଉ ବେଳାଭୂମିରେ ପୁଣି ଯାଇ ପୁଣି ପାଣିରେ ପଡ଼ୁଥାଉ ବହୁତ ଆମେ ଏନଯଏ କଲୁ ଉପଭୋଗ କଲୁ ଗାଧେଇ ଖୁସିରେ ଆମେ ଆନନ୍ଦିତ ହେଇ ଚାରି ସାଙ୍ଗ ପୁଣି ଘରକୁ ବହୁତ ମଜା ଆସିଲା ସେ ସ୍ମରଣୀୟ ଦିନ ଏଇଟା ଯେବେ ବି ମନ ପଡ଼ୁଛି ବହୁତ ଖୁସି ଲାଗୁଛି ଏବେ ଆମେ ସାଙ୍ଗମାନେ କିଏ କୁଆଡ଼େ ଯାଇଛନ୍ତି କାହାର ଦେଖା ନା ସାକ୍ଷତ ନାହିଁ ପୁଣି କେବେ ଏକତ୍ରିତ ହବୁ ପୁଣି ଥରେ ମଜା କରିବୁ ସେଥିପାଇଁ ମୁଁ ଏବେ ସେଇ ଦିନ ଯେତେବେଳେ ମନ ପଡ଼ୁଛି ବହୁତ ଖୁସି ଓ ଆନନ୍ଦିତ ଲାଗୁଛି ମତେ